ଓଡ଼ିଶାର ରାଜ୍ୟ ସରକାର ଶିକ୍ଷା ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଯେତିକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସବୁ ନେଉଛନ୍ତି ସବୁ ଭଲ ନିଷ୍ପତ୍ତି ନେଉଛନ୍ତି କାରଣ ସ୍କୁଲ୍ ଆମର ବହୁତ ଡେଭ୍ଲୋପମେଣ୍ଟ୍ ହେଲାଣି ସ୍କୁଲ୍ କଲେଜ୍ ଶିକ୍ଷାନୁଷ୍ଠାନ ସବୁ ଯେତିକି ଅଛି ରାଜ୍ୟର ରାଜ୍ୟ ସରକାର ଆମର ବହୁତ ସବୁ ସ ଭଲ କରୁଛନ୍ତି କାରଣ ସେ ଯେତିକି ଆ ଆଗବେଳର ଥିଲା ଯେତେବେଳେ ଶିକ୍ଷାର ଲୋକମାନେ ପଢ଼ି ପାରୁନଥିଲେ ଏବେ ଯୋଉ ଜେନେରେସନ୍ ଆସିଲାଣି ଅବିକା ସବୁ ଶିକ୍ଷା ସବୁ ଆପଣଙ୍କ ସବୁ ସ ହେଉଛି ସ୍ୱାସ୍ଥ୍ୟସେବା ବି ସେମିତି ଚାଲିଛି ସ୍ଵାସ୍ଥ୍ୟସେବାରେ ତ ସବୁ ହସ୍ପିଟାଲିଟି ସବୁ କରିସାରିଲେଣି ସବୁ ହସ୍ପିଟାଲ୍ ସବୁ କରିଛନ୍ତି ଗଭ୍ମେଣ୍ଟ୍ ତ ସବୁ ହସ୍ପିଟାଲ୍ ଗୋଟେ ଗୋଟେ ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ଜିଲ୍ଲାରେ ସ୍ଵାସ୍ଥ୍ୟସେବା କରିଛନ୍ତି ଆଉ ଅର୍ଥନୀତି ଅର୍ଥନୀତି ଭଳି ତ ବିଭିନ୍ନ ଯୋଉ ନୀତିଗତ ଅଛି ଅର୍ଥନୀତି ତ ଅବିକା ଟିକିଏ ରେଟ୍ ସବୁ ବଢ଼ିବଢ଼ି ଯାଉଛି ଆଉ ବି କେତେବେଳେ ପେଟ୍ରୋଲ୍ ରେଟ୍ ବଢ଼ିଯାଉଛି କେତେବେଳେ ରାଜ୍ୟ ସରକାର କଣ କଣ ବଢ଼େଇ ଦେଉଛନ୍ତି ସେତିକି ବଢ଼େଇ ଦେଲାବେଳକୁ ଆମର ଯିଏ ଗରିବ ମଧ୍ୟମ ଶ୍ରେଣୀର ଲୋକ ଅଛନ୍ତି ସେମାନେ ବି ସେତିକି ପାଇବାପାଇଁ ବି ବହୁତ କଷ୍ଟ ପାଉଛନ୍ତି କିନ୍ତୁ ବ ଧନୀମାନେ ଯୋଉମାନେ ଅଛନ୍ତି ସେମାନେ ବି ବହୁତ ଲାଭଦାୟକ ତାଙ୍କୁ ବି ମିଳୁନି ମିଳୁଛି ଯେହେତୁ ତାଙ୍କ ପାଖରେ ପଇସା ଥିବାରୁ ତ କିନ୍ତୁ ଏଇଯୋଉ ହେଉଛି ଯୋଉ ପ୍ରସଙ୍ଗ ଯୋଉ ଚାଲିଛି ଏଇ ପ୍ରସଙ୍ଗ ଉପରେ ଯାହାବି ହେଲେ ବି ବିରୋଧି ଦଳମାନେ ସେମାନେ ବିରୋଧି ଦଳ ବହୁତ ସେମାନେ ଯେତେବେଳେ ଦେଖିବେ ରାଜ୍ୟ ସରକାରଙ୍କ ଉପରେ ଯେମିତି ଟେକା ଫୋପାଡ଼ିଲା ଭଳିଆ ସେମାନେ ସବୁକଥା କହିବେ ଯେତେବେଳେ ମାନେ ଗ୍ୟାସ୍ ଦର କି କିମ୍ବା ବିଦ୍ୟୁତ୍ ଦର ଯେତେବେଳେ ବଢ଼ିଯିବ ସେମାନେ ସବୁ ଅନଶନ କରିବେ ରାଜ୍ୟ ସରକାରଙ୍କୁ ବହୁତ ଦୋଷଦେବେ ବିଭିନ୍ନ ପ୍ରକାର ସବୁ ଲାଞ୍ଛନା ଲଗେଇବେ ବିରୋଧିଦଳଙ୍କ କଥା କୁହନ୍ତୁ ନାହିଁ ବିରୋଧି ଦଳ ପୂରା ଟୋଟାଲ୍ ମାନେ ସେ ବସିଛନ୍ତି ଯେମିତି ରାଜ୍ୟ ସରକାର ଯେମିତି କରନ୍ତି ମାନେ କିଛିଟା ପଦକ୍ଷେପ ନେବେ ମାନେ ସାଙ୍ଗେସାଙ୍ଗେ ସିଏ ତାଙ୍କ ହଁ କହିଲାମାନେ ସିଏ ସାଙ୍ଗେସାଙ୍ଗେ ଯେମତି ସିଏ ଇଏ କରିଦେବେ ଯେମିତି ଆପଣଙ୍କର ପୋଡ଼ା ଜଳା ଏ ରାସ୍ତାରୋକ ସବୁ ଯେତିକି ଶିକ୍ଷାନୁଷ୍ଠାନ ଅଛନ୍ତି ବାଧାପ୍ରାପ୍ତ ସବୁ ଜାଗାରେ ସେମିତି ବାଧାପ୍ରାପ୍ତ କରେଇବେ ତାଙ୍କର ସେମିତି ସବୁ ଏଇଟା ହିଁ ରାଜନୀତି ଚଲେଇଛନ୍ତି ବିରୋଧି ଦଳ